ଅନ୍ଧବିଶ୍ୱାସ ତ ଭାରତରେ ଭର୍ତ୍ତି ହେଇକି ଅଛି ଯେମିତିକି ଚନ୍ଦ୍ରଗ୍ରହଣ ସୂର୍ଯ୍ୟ ପରାଗ ଜ୍ୟୋତିଷଶାସ୍ତ୍ର ଭୂତପ୍ରେତ ଡାହାଣି ଭର୍ତ୍ତି ଅଛି ଅନ୍ଧବିଶ୍ୱାସକୁ ନେଇ ଏମାନେ ବହୁ ମାନେ ଲୋକଙ୍କ ରକ୍ତରେ ପଶିଯାଇଛି କହିଲେ ଚଳେ ବହୁତ ଅନ୍ଧବିଶ୍ୱାସ ଭିତରେ ଅଛି କିନ୍ତୁ ଶିକ୍ଷିତ ଯେପର୍ଯ୍ୟନ୍ତ ନ ହେଇଛନ୍ତି ଲୋକ ଶିକ୍ଷିତ ନହେଲେ ଗୋଟେ ଜିନିଷକୁ ଜାଣିପାରିବାନି ଯେମିତିକି ଭୂଗୋଳଟା ପଡ଼ିଲେ ସିନା ସେ ଜାଣିବ ଯେ ଚନ୍ଦ୍ରଗ୍ରହଣ ଆଉ ସୂର୍ଯ୍ୟ ପରାଗ ହେଉଛି ଗୋଟେ ଭୌଗୋଳିକ ଖେଳ ଗୋଟେ ପୃଥିବୀ ଚନ୍ଦ୍ର ସୂର୍ଯ୍ୟ ଏ ତିନିଟା ଯେ ସରଳରେଖାରେ ରହିବେ ଗୋଟେ ଚନ୍ଦ୍ରଗ୍ରହଣ କି ସୂର୍ଯ୍ୟ ପରାଗ ଗୋଟେ ହବ ଏ ଜିନିଷ ତାଙ୍କରି ଖେଳ ଯେପର୍ଯ୍ୟନ୍ତ ଭୂଗୋଳ ନ ପଢିଛିି ପାଠୁଆ ନ ହେଇଛି ଶିକ୍ଷିତ ନ ହେଇଛି ଜାଣିବ କେମିତି ସେମିତି ଜ୍ୟୋତିଷ ଶାସ୍ତ୍ର ଜ୍ୟୋତିଷ ଶାସ୍ତ୍ର ଯେ ଗୋଟେ ବିଲକୁଲ ମିଛ ଉପରେ ପର୍ଯବେଶିତ ଏକଥା ମାନେ ଗୋଟେ ଶିକ୍ଷିତ ଲୋକ ମୁଣ୍ଡରୁ ବି ଯାଉନି ସିଏ ବି ବେଶି ଅନ୍ଧବିଶ୍ୱାସ ଉପରେ ବଞ୍ଚିଛି ଏତେ ବଡ଼ ଜ୍ୟୋତିଷ ଶାସ୍ତ୍ରକୁ ନେଇ ସିଏ କହୁଛି ମୋ ସିଂହ ରାଶି ସିଏ କହୁଛି ମୋର ବିଛା ରାଶି ସିଏ କହୁଛି ମଣିଷ ଯାଇ ଚନ୍ଦ୍ରରେ ପରିଶ୍ରା କରି ଆସିଲେଣି ଏପର୍ଯ୍ୟନ୍ତ ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରକୁ ଗ୍ରହ ବୋଲି ମନା ଯାଉଛି କିନ୍ତୁ ଯେପର୍ଯ୍ୟନ୍ତ ନ ହେଇଛିି ସେ ଜାଣିପାରିବନି ଯେ ଚନ୍ଦ୍ର ହେଉଛି ପୃଥିବୀର ଏକମାତ୍ର ଉପଗ୍ରହ ବୋଲି ଭୂତପ୍ରେତ ଆରେ ଭୂତପ୍ରେତ ହେଉଛି ଗୋଟେ ସାଇକୋଲୋଜିକାଲି ଇଫେକ୍ଟ ଗୋଟେ ଗୋଟେ ମନସ୍ତତ୍ୱର ଜିନିଷ କିନ୍ତୁ ତାକୁ ଆସିବ ଗୁଣି ଗାରେଡ଼ି କରି ତାକୁ ଝଡ଼ା ଫୁଙ୍କା କରି ତାକୁ ଭଲ କରିବେ ସେ ତାକୁ ତାର ଟ୍ରିଟମେଣ୍ଟ ଆଜି ଆଭେଲେବୁଲ ତା'ର ଚିକିତ୍ସା ଏବେ ଆଧୁନିକ ବିଜ୍ଞାନରେ ଆଭେଲେବୁଲ ବୋଲି ଉପଲବ୍ଧ ଅଛି କିନ୍ତୁ କେହି ସେଇଟା ବିଶ୍ୱାସ କରିବାକୁ ନାରାଜ କାରଣ ସେ ନାଇଁ ସେଇଟା ଗୁରୁ ଏପରିକି ଆମ ଏରିଆରେ ଜଣ୍ଡିସ୍ ରୋଗ ଯେଉଁଟା ଲିଭର ବିକୃତ ହବାରୁ ଜଣ୍ଡିସ ହେଉଛି କିନ୍ତୁ ତାକୁ ନେଇ ବି ଝଡ଼ା ଫୁଙ୍କାର ବ୍ୟବସ୍ଥା ଆଜି ବି ଅଛି ଓଡ଼ିଶାରେ ବିଭିନ୍ନ ଜାଗାରେ ମୁଁ ଦେଖିଛି ଯେ ଜଣ୍ଡିସ୍ ହେଲେ ତାକୁ ଝଡ଼ା ଫୁଙ୍କା କରାଯାଉଛି ଲୋକ କହୁଛନ୍ତି ହଁ ଭଲ ହେଉଛି ବହୁତ ଜିନିଷକୁ ନେଇ ଝଡ଼ା ଫୁଙ୍କା ଆଜି ମଠ ମନ୍ଦିର ବହୁତ ଅଛନ୍ତି ବାବାମାନେ ଅଛନ୍ତି ଯେଉଁମାନେ ଅନ୍ଧବିଶ୍ୱାସ ଉପରେ ତିଆରି ଅନ୍ଧବିଶ୍ୱାସକୁ ସେ ବଞ୍ଚାଇ ରଖିବା ପାଇଁ କେବଳ ତିଆରି ହେଇଛନ୍ତି ମଠ ମନ୍ଦିର କରିକି ବସିଛନ୍ତି ଯେ ଅନ୍ଧବିଶ୍ୱାସ ଏଇ ଦୁନିଆରେ ବଞ୍ଚିି ରହୁ ନହେଲେ ତାଙ୍କ ବେପାର ବନ୍ଦ ହେଇଯିବ ତେଣୁ ଅନ୍ଧବିଶ୍ୱାସ ଉପରେ ପୁରା ଭାରତର ବହୁତ ଲୋକ ଅଧିକାଂଶ ଲୋକ ଅନ୍ଧବିଶ୍ୱାସ ଉପରେ ବିଶ୍ୱାସ କରନ୍ତି ଅନ୍ଧଭାବରେ ବିଶ୍ୱାସ କରନ୍ତି ସେଥିପାଇଁ ଅନ୍ଧବିଶ୍ୱାସ ହେଇଛି ଅନ୍ଧଭାବରେ ବିଶ୍ୱାସ କରନ୍ତି କିଛି ନ ଜାଣିି ନ ଶୁଣି ବିଶ୍ୱାସ କରି ଦିଏ ଜ୍ୟୋତିଷବାଲା ଗୋଟେ ଆସି ଦେଖି କହିବ ଯେ ତୋର ଗ୍ରହ ଖରାପ ଚାଲିଛି ଗ୍ରହ କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଯେ ଯଦି ଦେବେ ଗୋଟେ ତାରିଖ ଦେବେ ଜଣକ ଜନ୍ମ ତାରିଖ ଦେବେ ଜନ୍ମ ସମୟ ଦେବେ କହିପାରିବେନି ଯେ ଏଇଟା ପୁଅ କିି ଝିଅ ଠିକ୍ ସେ କହିପାରିବେନି ଜ୍ୟୋତିଷଶାସ୍ତ୍ର ସେଇଟା ମନା କରାଯାଇଛି ସିଏ କିନ୍ତୁ ଆମ ଭବିଷ୍ୟବାଣୀ ସିଏ କହିବ ଯେ ଯେଉଁଟିକିି ଆମ ବହୁ ପୂର୍ବପୁରୁଷ ଲେଖି ଭବିଷ୍ୟତ ପୁରା ପ୍ରବେଶ କ୍ଷମତା ଲଭି ନାହିଁ ନରଜ୍ଞାନ ଭବିଷ୍ୟତୁ କେହି ଜାଣିନାହାନ୍ତି କିନ୍ତୁ ଜ୍ୟୋତିଷ ଶାସ୍ତ୍ର ତ ଦୋକାନ ଖୋଲିକି ବସିଛି ଯେ ମୁଁ ଆପଣଙ୍କର ଭବିଷ୍ୟତ କହିଦେବି ଏମିତି କଥା ତେଣୁ ଆସ୍ତେ ଆସ୍ତେ ଲୋକ ସଚେତନ ହେବେ ସମୟ ଆସିବ ଶିକ୍ଷିତ ହେବେ ଜାଣିବେ ଦୁନିଆ ଜାଣିଲେ ଜିଣିବ ଯେପର୍ଯ୍ୟନ୍ତ ନ ଜାଣିଛ ସେପର୍ଯ୍ୟନ୍ତ ଜିଣିପାରିବନି ପ୍ରତ୍ୟେକ ଜିନିଷକୁ ଜାଣିବା ପାଇଁ ହେଲେ ପଢ଼ିବା ଦରକାର ଶିକ୍ଷିତ ହବା ଦରକାର ଟିଭି ରେଡ଼ିଓ ୟୁଜ୍ କରିବା ଦରକାର ଆଜିକାଲି ମୋବାଇଲ୍ରେ ପିଲା ବିଭିନ୍ନ ଖେଳ ନାଚ ଦେଖୁଛନ୍ତି ଗୀତ ଦେଖୁଛନ୍ତି କିନ୍ତୁ ଜ୍ଞାନଟା ସଂଗ୍ରହ କରୁନାହାନ୍ତି ସମୟ ଲାଗିବ